ଆମ ଗ୍ରାମରେ ବହୁତ ଗେମ୍ ଖେଳୁଛନ୍ତି ବହୁତ ଲୋକ ବହୁତ ଗେମ୍ ଖେଳୁଛନ୍ତି କାରଣ ମୋତେ ସେଥିମଧ୍ୟରୁ ମୋତେ ଭଲି ଗେମ୍ ଖେଳିବାକୁ ବହୁତ ଇଚ୍ଛା ଲାଗେ କାରଣ ଭଲି ଗେମ୍ ବହୁତ ଭଲ ବଢି ଭଲ ଗେମ୍ କାରଣ ଚାରିଟାରୁ ଛଅଟା ଯେଉଁ ଟାଇମ୍ ସେହି ଟାଇମ୍ରେ ଯେଉଁ ଭଲି ବଲ୍ ଆମେ ଖେଳୁ ଥାଉ ସେହି ଟାଇମ୍ରେ ବହୁତ ଆମ ଗାମ ଗ୍ରାମର ଯୁବସଙ୍ଗ ହେଇକିରି ଆମେ ଯାଉଥାଉ ଭଲି ଗେମ୍ ଖେଳିବା ପାଇଁ ସେହି ଖେଳରେ ଆମେ ଡିଭାଇଡ଼ ହେଇକିରି ଖେଳୁଥାଉ ସବୁବେଳେ ଗୋଟେ ଟିମ୍ କାନି ଛଅ ଜଣ ପିଲା ଆଉ ଗୋଟେ ଟିମ୍ କାନି ଛଅ ଜଣ ପିଲା ଦୁଇଜଣ ପିଲା ନେଟ୍ କାଢ଼ିବେ ସେହି ଗେମ୍ରେ ଭଲି ଗେମ୍ରେ ଦୁଇ ଜଣ ପିଲା ବେକ୍ରେ ଜ ଜଗିବେ ଆଉ ଦୁଇଜଣ ପିଲା ସେଣ୍ଟର୍ ରହିବେ ଅପୋଜିଟ୍ ଅପୋଜିଟ୍ ସେଣ୍ଟର୍ ରହିବେ ସେହି ଖେଳରେ ଆନନ୍ଦମୟ ବହୁତ ହେଇଥାଏ ବହୁତ ଲୋକ ବହୁତ ପିଲାମାନେ ଯାଆନ୍ତି ଖେଳିବା ପାଇଁ ସମୟ କାହାକୁ ସେହି ଖେଳରେ ମିଳିଥାଏ କି ନ ମିଳିଥାଏ ବହୁତ ଲୋକ ଖେଳିବା ପାଇଁ ବହୁତ ଇଚ୍ଛା କରନ୍ତି ଭଲି ଗେମ୍ କିନ୍ତୁ ମୋତେ ବହୁତ ଭଲ ଲାଗେ ଭଲି ଗେମ୍ ଖେଳିବା ଯୋଗୁଁ ଭଲି ଗେମ୍ରେ ଆମେ ଅପୋଜିଟ୍ ଅପୋଜିଟ୍ କିଏ ବି ଗୋଟେ ଟିମ୍ ଜିତିଥିଲେ ଆମେ ପାର୍ଟି କରିଥାଉ ପାର୍ଟି କରି ଯେଉଁ ଟୁର୍ଣାମେଣ୍ଟ ଆମର ଥାଏ ସେ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କୁ ବହୁତ ପଇସା ମିଳିଥାଏ ପଇସା ମିଳିବା ଦ୍ୱାରା ଆମେ ସେହି ପଇସାକୁ ନେଇକିରି ଆମେ ଯେତିକି ପିଲା ଯେଉଁ ଯୁବସଙ୍ଘ ହେଇକିରି ଆମେ ଯାଇଥିବୁ ସେତିକି ସବୁ ପିଲା ଆମେ ମିଶିକିରି ଆମେ ଫିଷ୍ଟ ଗୋଟେ କରିଥାଉ ସେହି ଫିଷ୍ଟରେ ବହୁତ ଏନ୍ଜୟ ବି କରିଥାଉ ଭଲି ଗେମ୍ ଦ୍ୱାରା ଆମର ଆମର ଆମର ହେଲ୍ଥ ଫିଟନେସ୍ ବି ଭଲ ହେଇଥାଏ ବହୁତ ଭଲ ରହେ ଆମର ଫିଟନେସ୍ ବଡ଼ି ହେଲ୍ଥ ବଡ଼ି ସବୁ ଭଲ ରହିଥାଏ ତା ପୁଣି ଭଲି ଗେମ୍ ଦ୍ୱାରା ବହୁତ ମଜା ବି ନେଇ ଥାଉ ଆମେ ସମସ୍ତେ ଭଲି ଗେମ୍ ବହୁତ ଭଲ ଲାଗେ ଆମ ସମସ୍ତଙ୍କୁ